ସ୍ୱାସ୍ଥ୍ୟ ସେବା ପରିବହନ ଶିକ୍ଷା ଏବଂ ମହାନଗରକୁ ଉନ୍ନତ କରିବା ପାଇଁ ସରକାରଙ୍କ ଠାରୁ ଆମେ ବହୁ ପ୍ରକାର ପରାମର୍ଶ ଏବଂ ନୀତି ନିୟମ ପ୍ରଣୟନ କରିଛନ୍ତି ଯାହାଫଳରେ ଲୋକମାନେ ହଇରାଣ ହରକତ ନ ହେବା ପାଇଁ ସହଯୋଗ ମାନେ ସହାୟତା ହେଉଛି ଲୋକମାନଙ୍କ ପାଇଁ କିନ୍ତୁ ସେ ଭିତରେ ମଧ୍ୟ ସରକାରଙ୍କ କିଛି ଭୁଲ ରହ ଯାହା ଫଳରେ କି ମୋର ଗୋଟିଏ ପରାମର୍ଶ ଆମ ଗାଁ ଗହଳି ଲୋକମାନଙ୍କ ପାଇଁ ବିଶେଷ କରି ଯେଉଁ ପାଣି ସମସ୍ୟା ରହିଛି ପାଣି ପଇସା ପ୍ର ପ୍ରପର ଖର୍ଚ୍ଚ ହେଉଛି କିନ୍ତୁ ଲୋକ ପାଣି ପାଇ ପାରୁନାହାନ୍ତି ତା'ର ରକ୍ଷଣ ବେକ୍ଷଣ ଦାୟିତ୍ଵ ଏବଂ ଠିକ୍ ପରିଚାଳନା ଏଇଟା ଯଦି ଠିକ୍ ପ୍ରଶାସନିକ ମାନେ ତା'କୁ ସହଯୋଗ କରିବେ ବୋଇଲେ ଆମେ ଠିକ୍ ନିହାତି ଜିନିଷଟା ଆମେ ପାଇପାରିବୁ ପ୍ରଶାସନିକ ଦୃଢ କାର୍ଯ୍ୟାନୁଷ୍ଠାନ ନହେଲେ ସେମାନେ କାମ କରିବା ପାଇଁ ତରତର ହେଉ ନାହାନ୍ତି ତେଣୁ ଖାସ କରି ଜଳ ମୌଳିକ ଆବଶ୍ୟକତା ଅତି ଜଳ ଏବଂ ଜଳ ଉପରେ ଟିକେ ବିଶେଷ କରି ଆମର ଆଗକୁ ଆସୁଛି ଯେଉଁ ଗ୍ରୀଷ୍ମ ଋତୁ ବର୍ତ୍ତମାନ ଜଳ ଜଳ ଆଖିରେ ଦେଖା ବହୁତ ଗାଁରେ ପାଣିର ଅଭାବ ପରିଲକ୍ଷତ ହେଉଛି ତେଣୁ ମୁଖ୍ୟତଃ ପରିବେଷଣ ହେଇ ପାରିବ ଲୋକମାନେ ମାନେ ପାଇ ପାରିବେ ତା ଉପରେ ସରକାର ଯଦି ସ୍ୱତନ୍ତ୍ର ଧ୍ୟାନ ଦିଅନ୍ତେ ବୋଲେ ଆମେ ଧନ୍ୟ ହେଇଥାନ୍ତୁ